ଗ୍ରାମାଞ୍ଚଳରେ ଅଧିକାଂଶ ତ ଲୋକମାନେ ଅନେକ ପ୍ରକାର ବ୍ୟବସାୟରେ ବ୍ୟବସାୟରେ ବ୍ୟବସାୟର କରିଥାନ୍ତି ଏବଂ ମୁଖ୍ୟତଃ ଦେଖିବାକୁ ଗଲେ ଗ୍ରାମାଞ୍ଚଳରେ ଅଧିକାଂଶ ମାଛ ଚାଷ ହଁ ପନିପରିବା ଚାଷ ଏବଂ କୁକୁଡ଼ା ଚାଷ ଏସବୁ ଗୁଡ଼ିକ କରି ନିଜର ପେଟ ପୋଷିଥାନ୍ତି ଯାହାଦ୍ୱାରା ତାଙ୍କେମାନେ ମୁଖ୍ୟତଃ ଅନେକ ପ୍ରକାର ବ୍ୟବସାୟ କରି ମଧ୍ୟ ଏହିସବୁ ବ୍ୟବସାୟ କରିବା ଦ୍ୱାରା ତାଙ୍କେମାନେ ସଫଳତାର ଲାଭ ହେଇଥାନ୍ତି ସଫଳତାର ଲାଭ ହେଇଥାନ୍ତି ଏବଂ ଗ୍ରାମାଞ୍ଚଳର ଅଧିକାଂଶ ଲୋକମାନେ ଓ ଏହି ପନିପରିବା ଚାଷ ଏବଂ ମାଛ ଚାଷ ଦ୍ୱାରା ଅନେକ ପ୍ରକାର ବ୍ୟବସାୟ କରି ନିଜର ପେଟ ପୋଷିଥାନ୍ତି ଏବଂ ସେମାନେ ସେମାନେ ଦେଖିବାକୁ ଗଲେ ଏହିସବୁ ଚାଷ କରିବା ପାଇଁ ବିହନ ଯେପରିକି ଆମେ ଚାଷ କରିବାକୁ ଗଲେ ବିହନ ଦରକାର ହୋଇଥାଏ ଅଧିକାଂଶ ଜମି ଦରକାର ହୋଇଥାଏ ସେହି ଜମିରେ ସେମାନେ ଚାଷ କରି ନିଜର ପେଟ ପୋଷିଥାନ୍ତି ଏବଂ ମାଛ ଚାଷ କରିବାକୁ ହେଲେ ଅନେକ ପ୍ରକାର ଚାରା ଏବଂ ମାଛ ପୋଷିବା ପାଇଁ ଅନେକ ପ୍ରକାର ଔଷଧୀୟ ସବୁ ଦେଖିବାକୁ ମିଳିଥାଏ